ସକାଳୁ ଦୌଡ଼ିବା ପାଇଁ ଆମେ ଇଣ୍ଡୋର ଷ୍ଟାଡ଼ିୟମ୍ ଯାଉ ଡେଲି ଦୁଇ କିଲୋମିଟର ଦୌଡ଼ୁ ମୁଁ ଏବଂ ମୋ ସ୍ୱାମୀ ଡେଲି ସକାଳୁ ଯାଉ ତା ଭିତରେ ଦୌଡ଼ିବୁ ଦି କିଲୋମିଟର ଦୌଡ଼ି ପୁଣି ଘରକୁ ଆସୁ ଏବଂ ଦୌଡ଼ିବା ଦ୍ୱାରା ବହୁତ ଭଲ ଶାନ୍ତି ଲାଗେ ବହୁତ ଲୋକ ସେଠି ଚାଲୁଥାନ୍ତି ସେମାନଙ୍କ ସଙ୍ଗେ ଆମେ ବି ଦୌଡ଼ୁ ଆଉ ମାନେ ଲୋକ ଇଏ ବଢ଼େ ବି ଭଲ ଶାନ୍ତି ଲାଗେ ଶରୀର ଆକ୍ଟିଭ ଲାଗେ ଏନର୍ଜିଟିକ୍ ଲାଗେ ଦୌଡ଼ିବା ଦ୍ୱାରା ଝାଳ ବାହାରିଯାଏ ଏବଂ ଟିକେ ପାଣି ଟିକେ ପିଆ ହୁଏ ମଝିରେ ମଝିରେ ତା'ପରେ ଏମିତି ଭୋକ ବି ଲାଗେ ଘରକୁ ଆସିଲା ଦୌଡ଼ି ଦୌଡ଼ି ଆସୁ ପୁଣି ଘରକୁ ଏବଂ ବାଟରେ ଟିକେ ରେଷ୍ଟ ନେଇ ପୁଣି ଦୌଡ଼ି କି ଆସୁ ଦୌଡ଼ିବା ନିହାତି ଆବଶ୍ୟକ ଆମେ ଷ୍ଟାଡ଼ିୟମରେ ଆମର ସବୁପ୍ରକାର ସୁବିଧା ଅଛି ସେଠି ଦୌଡ଼ିବା ପାଇଁ ଆମର ବହୁତ ମାନେ ଭଲ ଇଏ ଭିଲେଜ୍ ରାଉଣ୍ଡ ଅଛି ଆମେ ସେଇଠି ଦୌଡ଼ୁ ଏବଂ ବହୁତ ପ୍ରକାର ଶାନ୍ତି ଆମେ ଦୁଇ ଜଣ ଯାକ ଫେରୁ ଘରକୁ